ଆମ ଦୁନିଆଁ କିଛି ମାତ୍ରାରେ ବଦଳିଛି ଆଉ ଆଗ ଭଳିଆ ସୁବିଧା ଅସୁବିଧା ସେତେ ନାହିଁ କାରଣ ଆଗକାଳରେ ସ୍ତ୍ରୀଲୋକମାନେ ଢିଙ୍କିରେ ଚାଉଳ କୁଟୁଥିଲେ ସେ ସୁବିଧା ଏଇନା ପୁରା ବଦଳି ଯାଇଛି କାରଣ ଧାନ ମିଲ୍ ଅଛି ଲୋକମାନେ ଘରେ ଧାନ ପେସିକରି ବି ମିଲ୍ ରେ ଚୁରି ପାରୁଛନ୍ତି ବିରି ଟିଏ ବାଟିବାକୁ ଥିଲେ ଲୋକମାନେ ଶିଳରେ ବାଟୁଥିଲେ ଏମିତିକି ଗ୍ରାଇଣ୍ଡର ବାହାରି ପଡ଼ିଲାଣି ଆଗ ଅପେକ୍ଷା ଏଇନା ପରିବର୍ତ୍ତନ ଦୁନିଆଁ ପ୍ରକାର ବଦଳି ଯାଇଛି ମୋବାଇଲ୍ ଯୁଗ ନଥିଲା ଲୋକମାନେ ଫୋନ୍ ଫାନ ନଥିଲା ଟେଲିଗ୍ରାମ କରୁଥିଲେ ଚାରିଦିନ ଆଠ ଦିନରେ ଚିଠି ପହଞ୍ଚୁଥିଲା ଏବେ ଆଉ ସେ ସୁବିଧା ନାହିଁ ସାଧାରଣ କଥା ଏଇନା ଟିକିଏ ଯାହା ହେଲା ବମ୍ବେ ଦିଲ୍ଲୀ ବି ଫୋନ୍ କରିକି ତୁମେ ଜଣେଇ ପାରୁଛ ସୁବିଧା ଅସୁବିଧାଟା ପରିବର୍ତ୍ତନ ହୋଇଛି ମୁଁ ମୋ ନିଜ ହିସାବରେ ଜାଣୁଛି ଯେ କିଛିଟା ଦୁନିଆଁ ପରିବର୍ତ୍ତନ ହୋଇଛି ଏମିତି ହିଁ ରହିଲେ ଦୁନିଆଁଟା ଠିକରେ ଚାଲିବ